ଓଡ଼ିଶା ପରିଦର୍ଶନ କରିବା ସମୟରେ ପର୍ଯ୍ୟଟକମାନେ ବିଶେଷକରି ମନୋରଞ୍ଜନ କରିବା ପାଇଁ ସକ୍ୟୁବା ଡ୍ରାଇଭିଙ୍ଗ ଜେଟ ସ୍କିଙ୍ଗ ସ୍ପିଡ଼ ଡଙ୍ଗା ଆଦି ବ୍ୟବହାର କରନ୍ତି କାରଣ ଆମ ଓଡ଼ିଶାରେ ଦେଖିବାକୁ ଗଲେ ପୁରୀ ସମୁଦ୍ର ବେଳାଭୂମିରେ ଲୋକମାନେ ସକ୍ୟୁବା ଡ୍ରାଇଭିଙ୍ଗ ମାଧ୍ୟମରେ ଯେଉଁ ମାଛମାନେ ଥାଆନ୍ତି ସେମାନେ ପରିଦର୍ଶନ କରିବା ଲୋକମାନଙ୍କୁ ଏଭଳି ଭାବରେ ମନୋରଞ୍ଜନ କରିବା ପାଇଁ ସମୁଦ୍ର ମଝିକୁ ନେଇ ଯାଇଥାନ୍ତି ଏବଂ ସେଠାରେ ସେମାନେ ଅତି ସୁନ୍ଦର ଭାବରେ ସେଇ ସମୟକୁ ଉପଭୋଗ କରନ୍ତି ଠିକ ସେଇ ଭଳି ଚିଲିକାରେ ମଧ୍ୟ ସକ୍ୟୁବା ଡ୍ରାଇଭିଙ୍ଗ ଜେଟ ସ୍କିଙ୍ଗ ବ୍ୟବହାର କରାଯାଏ ସେଇଠି ମଧ୍ୟ ଲୋକମାନେ ଯେତେବେଳେ ବୁଲିବା ପାଇଁ ଯାଇଥାନ୍ତି ଏବଂ ଡଙ୍ଗା ସାହାଯ୍ୟରେ ଗଛୁଆମାନେ ଧରିକି ସେଇ ଚିଲିକା ମଝିକୁ ନେଇକି ଲୋକଙ୍କୁ ଆଉ ବହୁତ ସୁନ୍ଦର ବୁଲେଇକି ମନୋରଞ୍ଜନ କରିକି ଆଣିଥାନ୍ତି ଏବଂ ଏହା ହଉଛି ଗୋଟିଏ ଦୁଃସାହସିତକ ଆଉ ମନୋରଞ୍ଜନ କାର୍ଯ୍ୟ ହେଲେ ମଧ୍ୟ ଲୋକମାନେ ଏହାକୁ ଅତି ଖୁସିର ସହିତ ଅନୁଭବ କରନ୍ତି ଏବଂ ଏନଜୟ କରିଥାନ୍ତି ଏହା ହଉଛି ଓଡ଼ିଶା ପରିଦର୍ଶନ କରିବା ସମୟରେ ପର୍ଯ୍ୟଟକ ମାନଙ୍କର ବିଶେଷ କରି ଆ କାର୍ଯ୍ୟ ରହିଥାଏ